ମୁଁ ତ ହେଲାଣି ଗୋଟେ ତିନ ଦିନ ହୋଇଗଲା ଭାଇ ଭଲ ଅଛୁ ନାଇଁ ଆଜି କରିବି କହୁଛି ଯ ତୋର ଫୋନ୍ ଆସିଲା ଆଉ କ'ଣ ତୋର ବେପାର ଫେପାର କେମିତି ଚାଲିଛି ତୋର ଷ୍ଟଲ ଥିଲା ପରା ଭଲ ଚାଲିଛି କି କାମ କରିବୁ ତୋର ବେପାର ଛାଡ଼ି ଦେବୁ କି ବରା ପ୍ଲେଟ୍ କେତେ ଲଖା ଅଛି ରେ କି ଭାଇ ଓଡ଼ିଶାାରେ ଏତେ କମ୍ ଅଛି କି ଯେ କାମ ଅଛି ସିଆଡ଼େ ତ ଷାଠିଏ ଟଙ୍କା ସତୁରି ଟଙ୍କା ପଚାଶ ଟଙ୍କା ଏମିତି ଅଛି ହଁ ଏ ଏବେ ପାଇଲିି ଗୋଟେ ଚାରି ମାସ ହେଲାଣିି ପାଇଗଲି ଏବେ ମୁଁ ଦେଢ଼ ଲକ୍ଷ ପାଉଛି ଦେଢ଼ ଲକ୍ଷ ଟଙ୍କା ପାଉଛିି ମାସକୁ କମ୍ପାନୀରେ କାମ ବୋଲି ଇଏ ଇଏରେ ଅଛି ଗୋଟେ କରିବୁ କି ତେର ହଜାର ଟଙ୍କା ଦରମା କମ ଦରମାରେ ପନ୍ଦର କୋଡ଼ିଏ ବୋଲେ ତୁଇ କେତେ ବର୍ଷ ହେବାର ଅଛି ତୁଇ କମ୍ପାନୀର କାମ କରିଲା ପରେ ଯେମିତି ଏବେ ମୁଁ ଦେଖେ କୋଡ଼ିଏ ବର୍ଷ ଖଟିଲି ତା ପରେ ମୋତେ ବଢ଼େଇଲେ ସେମିତି ଏକା ରହିବାକୁ ପଡ଼ିବ ତୋର କେତେ ଖୋଲିଛୁ ଆମେ ତ ସାଙ୍ଗେ ପଢ଼ିଲୁ ନାଇଁ କି ତୋର ତୁ କେତେ ପଢ଼ିଲୁ ମୁଇଁ ସନ୍ଧ୍ୟାକୁ ଆସିବି କହୁଥିଲି ତୋର ଷ୍ଟଲ୍ ଆଡ଼େ ହଉ ଏବେ ଗୋଟେ ଗାଡ଼ି ଗୋଟେ ସିଙ୍ଗଡ଼ା ଗୋଟେ ଦୁଇଟା ନାଇଁ ଡାରେରେକ୍ଟ ଯାଇକି ବୋଲୁଥିଲି ନାଇ ସେମିତି ନାଇଁ ଏମିତି ନାଇ ଭାଇ ସେମତି ଖରାପ ଭାବନି ଏବେ ତ ପଇସା ପୁରା ନିଲ୍ ଅଛି ଭାଇ ପଇସା ପୁରା ନିଲ୍ ଅଛି ହେଲା କି ଏବେ ବହୁତ ଅସୁବିଧା ଅଛିରେ ଏତେ ପଇସା ଘର ଗୋଟେ ବନେଇଲି ଆମର ବଡ଼ ଭାଇର ମ୍ୟାରେଜ କଲି ଜାଣିଛୁ ପରା ମୋର ଉପରେ ଏକା ସବୁ ସେ ଆଗୁଆ ପଳେଇ ଆସିଛି ହାଇ ଆଣିଲା ତା ପରେ ଘର ବନେଇଲି ତାକୁଆରେ ଗୋଟେ କାର କିଣି ଦେଲି କୋଉଠି ପଇସା ଥିବରେ ଭାଇ ମୁଇଁ ଏଇଠି ବୋଧେ ଦଶ ଦିନ ରହିବି ଏଠି ଆମର ବଟା ଆମର ଭାଇ ହଉ ଠିକ୍ ଅଛି